ଆମେ ଅନ୍ୟ ଧର୍ମ ବୋଇଲେଁ ଆମେ ଅନ୍ୟ ଧର୍ମ ବୋଇଲେ ବୌଦ୍ଧ ଧର୍ମର ଖାଲି କଥାଗୁଡ଼ିକ ଶୁଣିଛୁଁ ଶୁଣିଛୁଁ ହେଲେ ବୌଦ୍ଧ ଧର୍ମର ଅନେକ କିଛି ଆମକୁ କଥା କହେବାର୍ ଦ୍ଵାରା ବୁଝାବାର୍ ଦ୍ଵାରା ଭଲ୍ ଲାଗ୍ସି ଆରୁ ଆମେ ହିନ୍ଦୁ ହିନ୍ଦୁ ହିନ୍ଦୁ ଧର୍ମୀୟ ଲୋକ ହୁଁ ଆମେ ହିନ୍ଦୁ ଧର୍ମକେ ଭଲ୍ ପାଏସୁଁ ଆର୍ ଆମେ ହିନ୍ଦୁ ଧର୍ମରୁ ସମସ୍ତେ ପାଲନ କରି କିରି ଆସୁଛୁଁ ଆର୍ ହିନ୍ଦୁ ଧର୍ମର ଯେତେ ପର୍ବପର୍ବାଣୀ ଅଛି ସବୁ କିଛି ମାନୁଛୁଁ କରୁଛୁଁ ଆରୁ କୌଣସି କିଛି ଆମେ ଆରୁ ଅନ୍ୟ ଧର୍ମ କି ନାଇଁ ମାନ୍ବାର୍

ଆମେ ସମସ୍ତେ ଫିର୍ ଆମର୍ ହିନ୍ଦୁ ଧର୍ମର ପର୍ବପର୍ବାଣୀ ଯାହା ହେଉଛି ସେଥିରେ ଆମର୍ ପିଲା ଛୁଆ ଯାହା ଅଛନ୍ ସମସ୍ତେ ଖୁସି ରହୁଛନ୍